ମୁଁ ଫ୍ଲିପକାର୍ଟରେ ଗୋଟିଏ ମୋବାଇଲଟେ ଅର୍ଡ଼ର କରିଥିଲି ସେ ମୋବାଇଲଟା ଜିଓନି କମ୍ପାନୀର ସାତ ହଜାର ପାଞ୍ଚଶହ ଟଙ୍କା ନେଇଥିଲା ମୁଁ ଭାବିଥିଲି ମୋବାଇଲଟା ଭଲ ଆସିବ ଭଲ ବି ଦେଖାଇଥିଲା ସେ ଫ୍ଲିପକାର୍ଟରେ ତାର ଡିଟେଲସ୍ ଥ୍ରୀ ଜିବୀ ରାମ ଥାର୍ଟି ଟୁ ଜିବୀ ରୋମ୍ ବ୍ୟାଟେରୀ ବ୍ୟାକ ଅପ୍ ଚାରି ହଜାର ଦୁଇଶହ ତିରିଶ ଏମ୍ଏଚ୍ ଥିଲା ସବୁ ଭଲ ଥିଲା କ୍ୟାମେରା ଫ୍ୟାମେରା ସବୁ ଭଲ ଥିଲା ମୁଁ ଅର୍ଡ଼ର କଲି ମୁଁ ଭାବିଥିଲି ଭଲ ଆସିବ ବୋଲି ଯେତେବେଳେ ସେଟା ମୋ ପାଖକୁ ଆସିଲା ମୁଁ ଯେତେବେଳେ ଓପନ୍ କଲି ତାକୁ ସେଟା ଏତେ ଖରାପ ଥିଲା ସେ ମୋବାଇଲଟା ମାନେ ବହୁତ ଦୁଃଖ ଲାଗିଲା ଘର ଲୋକ ବି ଗାଳି କଲେ ସେ ମୋବାଇଲ ବ୍ୟାଟେରୀ ବ୍ୟାକ ଅପ୍ ରଖିଲାନି ଚାର୍ଜ ରଖି ଚାର୍ଜ ବସାଇଲେ ମୋବାଇଲ ଗରମ ହେଲା ଫାଟିଗଲା ଭଳି ଲାଗିଲା କ୍ୟାମେରା ଭଲ ଆସିଲାନି ହ୍ୟାଙ୍ଗ ହେଲା କିଛି ବି ଭଲ ଆସିଲାନି ଘର ଲୋକ ଗାଳି କଲେ ଯିଏ ଦେଖିଲେ ସେ କହିଲେ ମୋବାଇଲଟା କଣ ପାଇଁ ଆଣିଛୁ ବହୁତ ଦୁଃଖ ଲାଗିଲା ମୁଁ ବି ରିଟର୍ଣ୍ଣ କରିବି ବୋଲି ଯେତେବେଳ ଭାବିଲି ସେ ମୋବାଇଲ ବି ଆଉ ରିଟର୍ଣ୍ଣ ହେଲାନି ରିଟର୍ଣ୍ଣ ଅପ୍ସନ୍ ହିଁ ସେଥିରେ ନଥିଲା ରିପ୍ଲେସମେଣ୍ଟ ଅପ୍ସନ୍ ଥିଲା ମୁଁ ଫ୍ଲିପକାର୍ଟ କଷ୍ଟମରକୁ ଫୋନ କଲି ମୁଁ କହିଲି ଦୟାକରି ମୋ ଫୋନଟା ଟିକେ ରିଟର୍ଣ୍ଣ କରିଦିଅ ମୋତେ ପଇସା ଫେରାଇଦିଅ ଆଉ ଏ ମୋବାଇଲର ଏମିତି ସବୁ ଖରାପ ଅଛି ନା ନାହିଁ ନାହିଁ ଆପଣ ଦେଖିକି ମଗାଇ ନାହାଁନ୍ତି କି ଆପଣ ରିପ୍ଲେସମେଣ୍ଟ ହିଁ କେବଳ ହୋଇପାରିବ ମୁଁ ଯେତେବେଳେ ଜାଣିଲି ଏ କମ୍ପାନୀଟା ଏମିତି ମୋର ରିପ୍ଲେସମେଣ୍ଟ କରିବାକୁ ହିଁ ଇଛା ନଥିଲା ଆଦୌ କାରଣ ଯେମିତି ହେଲେ ବି ସେ ଫୋନ ସେମିତି ହିଁ ହେବ ବହୁତ ଖରାପ ଥିଲା ମୋବାଇଲଟା କିଛି ବି ଭଲ ଆସୁନଥିଲା